ହ୍ୟାଲୋ ମିତା ହଁ ତମେ କେମିତି ଚଲଉଛ ଦୋକାନ ମୋର ବି ତ ସେୟା ହୋଇଛି ମୋର ବି ସେୟା ହେଉଛି ମୋତେ ବି ଲୋକ କହୁଛନ୍ତି ତୋ ଡାଲିରେ ପୋକ ହେଉଛି ତୋ ସୁଜିରେ ପୋକ ବାହାରୁଛି ଏମିତି କେତେ କଥା କହୁଛନ୍ତି ଚାଉଳରେ ବି ପୋକ ହେଉଛି ଏମିତି ଗୁଡ଼ି ଗୁଡ଼ା ହେଉଛି ବୋଲୁଛନ ଲୋକ କହୁଛନ ଲୋକ କ'ଣ କରିବା ହ୍ୟାଲୋ ହଁ କ'ଣ କରିବା ଏମିତି ଲୋକଙ୍କ କଥା ଶୁଣିକି କଷ୍ଟ ଲାଗୁଛି ଅଲଗା ହଁ ମନମୁଣ୍ଡାରୁ ସାମାନ ଆଣିକିରି ସୋନପୁରରୁ ସମାନ ଆନବା ଭଲ ଦୋକାନ ଦେଖମା ଭଲ ସାମାନ ଆନମା ଭଲ କିରି ଲୋକମାନଙ୍କୁ ଦେମା ତାହାଲେ ଲୋକମାନଙ୍କର କଥାରୁ ଟିକେ ଭରସି ପାରମା ହୁଁ କେନ ଦୁକାନରେ ଭଲ ସାମାନ ମିଲୁଛେ ତମେ ଜାଣିଛ ନା ହଁ ଠିକ୍ ଅଛେ ସେହିଠି ଆନମା କେବେ ସାମାନ ନେଇଯିମା କୁହ ରଥଯାତ୍ରା ଟାଇମ ଆସିଲାନ ସାମାନ ନେଇଜିମା ହଁ ଭଲ ଭଲ ସାମାନ ଆଣିକିରି ବିକା ବିକି କଲେ ଏହି ଖିନିକା ଲୋକମାନେ ପିଠା ପଣା କେତେ ଅଛେ ହଁ ଖାଇବେ ସୁଜି ଆନମା ଭଲ ମିଠା ଆନମା ଅଟା ହଁ ହଁ ଦୁକାନ କେନ ନାଇବା ଲୋକମାନଙ୍କର କଥା ବି ନାଇଁ ଶୁନମା ଭଲ ସାମାନ ଆଣିଲେ ଲୁକ ଭଲ ବୋଲିବେ ଆଉ ଖରାପ ସାମାନ ଆଣିକିରି ଦେଖୁଛ କେମିତି କଥା କହୁଛନ ହଁ ମୋତେ ବି ତ ସେଇୟା କହୁଛନ ଘରେ ଆଉ ହଉ ଠିକ୍ ଅଛେ ଫୋନ କରିକିରି କହିବ ହଉ ରହୁଛି